ବ୍ୟବସାୟୀ ମାନଙ୍କ ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ ଅଟେ ସେଥିପାଇଁ ଭାରତ ଓ ଭାରତ ବାହାରୁ ବିଭିନ୍ନ ପ୍ରକାର ବ୍ୟବସାୟ ମାନେ ଆସି ସେମାନଙ୍କର ବେପାର ବଢ଼େଇବା ପାଇଁ ଚେଷ୍ଟା କରିଥାନ୍ତି କାରଣ ଭାରତ ଏକ ବିକାଶମୁଖୀ ରାଷ୍ଟ୍ର ଅଟେ ଆମ ଭାରତରେ ବିଭିନ୍ନ ପ୍ରକାର ଖଣି ଖାଦାନ ଯେମିତିକି ଲୁହାପଥର ଆଲୁମିନିଅମ ବକ୍ସାଇଟ୍ କ୍ରୋମାଇଟ୍ ଓ ବିଭିନ୍ନ ପ୍ରକାର ରତ୍ନ ପଥର ଏଠାରେ ଉପଲବ୍ଧ ଥାଏ ଭାରତ ସରକାରଙ୍କ ପାଖରେ ଏହିସବୁ ବ୍ୟବସ୍ଥା ଥିବାରୁ ବିଭିନ୍ନ ପ୍ରକାର ବ୍ୟବସାୟୀଙ୍କୁ ବ୍ୟବସାୟ କରିବାପାଇଁ ସୁଯୋଗ ଦେଇଥାନ୍ତି ଯେମିତିକି ଯେଉଁ ଜମି ଯୋଗାଇ ଦେବା ଆର୍ଥିକ ସାହାଯ୍ୟ କରିବା ବିଭିନ୍ନ ପ୍ରକାର ନିତିନିୟମ ମାନିବାପାଇଁ ବ୍ୟବସାୟୀଙ୍କୁ ସହଯୋଗ କରିଥାନ୍ତି ଯାହାଫଳରେ ଭାରତ ବହୁତ ଆଗକୁ ଯାଇପାରିବ